ଆମର ନିକଟରେ ସହର ହେଉଛି କେନ୍ଦ୍ରାପଡ଼ା ପ୍ରତ୍ୟେକ କାମରେ ଆମେ କେନ୍ଦ୍ରାପଡ଼ା ସହର ଉପରେ ନିର୍ଭର କରୁ

ଆମେ କୋର୍ଟ କଚେରୀ ତହସିଲ୍ ବିଭିନ୍ନପ୍ରକାର ଉଦ୍ଦେଶ୍ୟ ନେଇ ଆମେ ବହୁତ ଥର ଯାତାୟାତ କରୁ ଆଉ ସବୁପ୍ରକାର ଗମନାଗମନ ବି ଆମେ ନିକଟବର୍ତ୍ତୀ ସହରକୁ ଯାଇକି ବାହାରକୁ ବି ଯାତାୟାତ କରୁ